ପାଞ୍ଚ ଲକ୍ଷ ଅଶୀ ହଜାର ଛଅ ଲକ୍ଷ ନବେ ହଜାର ନଅ ଲକ୍ଷ କୋଡ଼ିଏ ହଜାର ଆଠ ଲକ୍ଷ ତିରିଶ ହଜାର ନଅ ଲକ୍ଷ ନବେ ହଜାର ସାତ ଲକ୍ଷ ପଚାଶ ହଜାର